ଆମ ଯାଜପୁର ଜିଲ୍ଲାରେ ବହୁତ ଗୁଡ଼ିଏ ସାଂସ୍କୃତିକ ପର୍ବ ପାଳନ କରାଯାଏ ତା ଭିତରୁ ଦୀପାବଳୀ ହେଉଛି ଅନ୍ୟତମ ଦୀପାବଳୀକି କୁହାଯାଏ ଆଲୋକର ପର୍ବ ଗାଁ ଗହଳିରେ ସାଧାରଣତଃ ଲୋକମାନେ କାଉଁରିଆ କାଠି ଜାଳିକି ବଡ଼ବଡ଼ୁଆମାନଙ୍କୁ ମନେ ପକାଉ ଯଦି ସଂକ୍ରାନ୍ତି କଥା ଦେଖିବା ତାହେଲେ ପଣା ସଂକ୍ରାନ୍ତି ହେଉଛି ଆମ ଯାଜପୁର ଜିଲ୍ଲାରେ ବହୁତ ଆଡ଼ମ୍ବର ସହକାରେ ପାଳନ କରାଯାଏ ରଜ ହେଉଛି ତ କହିବାକୁ ଗଲେ ରଜ ହେଉଛି ଯାଜପୁର ଜିଲ୍ଲାରେ ପୁରା ପ୍ରସିଦ୍ଧ ଏଇଠି ସବୁପ୍ରକାର ଦୋଳି ଲାଗେ ଗାଁ ଗହଳିରେ ଦୋଳି ଲାଗେ ଦଶହରା ମଧ୍ୟ ବହୁତ ଧୁମ୍ଧାମ୍ରେ ଆମ ଯାଜପୁର ଜିଲ୍ଲାରେ ପାଳନ କରାଯାଏ ଚଣ୍ଡୀଖୋଲ ହେଉ ପାଣିକୋଇଲି ହେଉ ବୀରମହାରାଜପୁର ହେଉ ଯାଜପୁର ରୋଡ଼ ହେଉ ଯାଜପୁର ଟାଉନ ହେଉ ଏସବୁରେ ବହୁତ ପାଳନ କରାଯାଏ କୁମାରପୂର୍ଣ୍ଣିମା ମଧ୍ୟ ଆମ ଯାଜପୁରର ବହୁତ ଧୁମ୍ଧାମ୍ ସହକାରେ ପାଳନ କରାଯାଏ ତା ଛଡ଼ା ଗୋଟିଏ ରହିଲା ହୋଲି ହୋଲି ଦିନ ଆମ ଯାଜପୁରରେ ପ୍ରାୟତଃ ସବୁ ଲୋକ ହୋଲି ଖେଳନ୍ତି ବହୁତ ଅଛି ଆମ ବିଶ୍ଵାସ ଆମ ପରମ୍ପରା ଅଛି ଯେ ଆମେ ଏଭଳି ଭାବରେ କଲେ ଆମ ଯାଜପୁର ଜିଲ୍ଲାର ଯେଉଁ ବିଶ୍ଵାସ ଅଛି ଯେଉଁ ପରମ୍ପରା ଅଛି ଏ ମା' ବିରଜାଙ୍କର ମଧ୍ୟ ବହୁତ ଗୁଡ଼ିଏ ପର୍ବ ଅଛି ସେ ପର୍ବ ମଧ୍ୟ ଧୁମ୍ଧାମ୍ରେ ପାଳନ କରାଯାଏ ଯାହାକୁ ଆମ ବିଶ୍ଵାସକୁ ପ୍ରତିଫଳିତ କରେ ଯାହା ଆମର ବିଶ୍ଵାସ ଅଛି ଯେ ମା' ବିରଜାଙ୍କୁ ପ୍ରତି ବର୍ଷ ପୂଜା କଲେ ଆମ ଯାଜପୁର ଜିଲ୍ଲାରେ ଯେଉଁ ପଡ଼ିବ ଅଶାନ୍ତି ସେଇଟା ପଡ଼ିବ ନାହିଁ ତେଣୁ ଆମ ବିଶ୍ଵାସ ଅଛି ବୋଲି ଆମେ ସେ ସବୁ ଜିନିଷ ପାଳନ କରୁଛୁ